ମୁଁ ଗାଁରୁ ହାଇଦ୍ରାବାଦକୁ ଯିବା ପାଇଁ ଚାହୁଁଥିଲି ଟ୍ରେନ୍ ଟିକେଟ୍ ମିଳୁନଥିଲା କିନ୍ତୁ ବହୁତ କଷ୍ଟରେ ବାର ତାରିଖ ଦିନ ଟିକେଟ୍ଟି ରାତି ଏଗାରଟାରେ ଯାଇକି କନଫର୍ମ ହେଲା ମୁଁ ତେର ତାରିଖ ଦିନ ସକାଳ ଆଠଟାରେ ଟ୍ରେନ୍ ଥିଲା ମୁଁ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ମୁଁ ସେହି ଡ୍ରାଇଭର୍କୁ ଛଅଟାରେ ଆସିବା ପାଇଁ କହିଥିଲି ହେଲେ ବି ମଧ୍ୟ ସେ ସେହି ଆସିନଥିଲା ବୋଲି ମୁଁ ତାଙ୍କୁ ଜଲ୍ଦି ଆସିବାକୁ ବାରମ୍ବାର ଫୋନ୍ କରିଚାରି ଥିଲି କିନ୍ତୁ ସେ ମୋ କଲ୍ଟିକୁ ରିସିଭ୍ କରିନଥିଲା ସେ ଯେତେବେଳେ ସାତଟା ବାଜି ତିରିଶି ମିନଟ୍ରେ ଆମ ଗାଁରେ ଆସି ପହଞ୍ଚିଲା ସେତେବେଳେ ମୁଁ ଯିବା ପାଇଁ ବାହାରିଲି ହେଲେ ବି ଟ୍ରାଫିକ୍ ଜାମ୍ ହୋଇଥିବାରୁ ମୁଁ ଠିକ୍ ସମୟରେ ଷ୍ଟେସନ୍ରେ ପହଞ୍ଚି ପାରିନଥିଲି ମୁଁ ଆପଣଙ୍କୁ ବହୁତ ଅନୁରୋଧ କରୁଛି ଯେ ଆପଣ ମୋର ଟିକେଟ୍ ଟିକୁ କ୍ୟାାନସଲ୍ କରି ଦିଅନ୍ତୁ ଏବଂ ମୋର ଟଙ୍କା ଫେରସ୍ତ କରିଦିଅନ୍ତୁ